ଆପଣ କିଏ କହୁଛନ୍ତି କି ହଉ ବୁଝିଗଲି ଆପଣ କ'ଣ ଦରକକାର କି ଆପଣ କ'ଣ ଆପଣ କ'ଣ ଆଇଟମ୍ ଦରକାର କ'ଣ ଦରକାର ଆଳୁ ଚପ ବରା ପିଆଜି ସିଙ୍ଗଡ଼ା ପକୁଡ଼ି ଏ ହେଉଛି ହେଉଛି ଆମର ଆଳୁ ଚପ ହେଉଛି ଦଶ ବରା ଦଶ ସିଙ୍ଗଡ଼ା ଦଶ ଦୋସା ଚାଳିଶ ପକୁଡ଼ି ଶହେ ଗ୍ରାମକୁ କୋଡ଼ିଏ ଟଙ୍କା ପିଆଜି ବିି ଦଶ ଟଙ୍କା ଆଉ ଦଶ ଟଙ୍କାରେ ତ ବେପାର ଚାଲିଛି ଆଉ ଦଶ ଟଙ୍କା ନହେଲେ ଆମକୁ ପୋଷଉନି ଆଜ୍ଞା ବେଶି ଆମ ଲୋକ ବେଶି ନାହାନ୍ତି ଲୋକ ବାହାରକୁ ଦାଦନ ଖଟିବାକୁ ପଳଉଛନ୍ତି ମୋତେ ଦିନକୁ ଦରକାର ମୋର ମଜୁୁରୀ ଅତି ମିନିମମ୍ ଚାରିଶହ ଟଙ୍କା ଦରକାର ଏ ଯେତିକି ସେଲ୍ ହେବ କିି ସେ ସେଲ୍ ଭିତରେ ସାତଶହ ଟଙ୍କା ଆମର ରୋଜଗାର ନହେଲେ ପରିବାର ଚଳିବ କେମିତି ଆଉ ବେଙ୍ଗାଲୋରରେ କମ ବେଙ୍ଗାଲୋରରେ କମ ଥାଇପାରେ କିନ୍ତୁ ଓଡ଼ିଶାରେ ତ ରେଟ୍ ଚାଲିଛି ଆମେ ଚାଲିଛି ନା ସେ ନ କଲେ ମୁଁ ଓଡ଼ିଶାରେ ରହୁଛି ବେଙ୍ଗାଲୋରରେ କାମ ନ ହେଉଥିଲେ ଆମ ପାଖରେ ସବୁ କାମ ହେଉଛି ନା ହଁ ହଁ ହଁ ଆଉ ହଁ ବିନା ସାହାଯ୍ୟରେ କାମ କିଛି ହୋଇପାରିବନି ନା ହଁ ସେଠ ଯଦି ସେ ମାର୍କେଟ ଧରିକିରି ଜିନିଷ ଦେବ ନା ସେ ହଁ ହଁ ହଉ ଆପଣ କରନ୍ତୁ ହଉ ରହିଲି